ମୁଁ କେବେ କେବେ ସଙ୍ଗୀତ ମହୋତ୍ସବ କିମ୍ବା ଅନ୍ୟାନ୍ୟ ବ୍ୟବହୃତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯୋଗ ଦେଇଛି ନା ସେଠାରେ ବହୁତ ପ୍ରକାର ଆୟୋଜନ ଓ ବହୁ ଆଡ଼ମ୍ବର ସହାୟକରେ ହୋଇଥାଏ ମୋତେ ସେସବୁ ଦେଖିବାକୁ ଭଲ ଲାଗିଥାଏ ମାନେ ସେଠାରେ ଅନେକ ପ୍ରକାର ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ ମଧ୍ୟ ହୋଇଥାଏ ଓ ଅନେକ ଜାଣିବା କଥା ମଧ୍ୟ ମାନେ ଶିଖିଥାଉ ଅନେକ କଥା ସେଠାରେ ଶିଖିଥାଉ ନା ସେଠାରେ ଅନେକ ପ୍ରକାର ଅନେକ ପ୍ରକାର ସଙ୍ଗୀତ ଦେଶାତ୍ମକ ସଙ୍ଗୀତ ଓ ଭଜନ ଶୁଣିବାକୁ ଭାରି ଭଲ ଲାଗେ ଓ ବହୁତ ସୁନ୍ଦର ଭାବରେ ମଧ୍ୟ ଗାୟନ କରାଯାଇଥାଏ ସେଠାରେ ଆମ ଗାଁଠାରୁ ପନ୍ଦର କିଲୋମିଟର ଦୂରରେ ବଡ଼ପଡ଼ା ନାମକ ଗ୍ରାମରେ ସେହି କାର୍ଯ୍ୟକ୍ରମ ବେଳେବେଳେ ଅନୁଷ୍ଠିତ ହୋଇଥାଏ ଓ ବେଳେବେଳେ ମୁଁ ମଧ୍ୟ ମୋ ପରିବାର କିମ୍ବା ବିଦ୍ୟାଳୟ ତରଫରୁ ଆମେ ସମସ୍ତେ ମିଶି ସେଠାରେ ଯୋଗଦାନ କରିଥାଉ ଯୋଗଦାନ କରିଥାଉ ସେଠାରେ ଅନେକ ପ୍ରକାର ଅନେକ ପ୍ରକାର ଗାୟକମାନେ ଆସିଥାନ୍ତି ଓ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ଅନେକ ପ୍ରକାର ନାଟକ୍ୟ ମଧ୍ୟ ହୋଇଥାଏ ଓଡ଼ିଶୀ ନୃତ୍ୟ ମଧ୍ୟ ହୋଇଥାଏ ଓ ଓଡ଼ିଶାର ଅନେକ ପ୍ରକାର ସଙ୍ଗୀତ ମଧ୍ୟ ହୋଇଥାଏ ସେଠାରେ ଅନେକ ପ୍ରକାର ସଙ୍ଗୀତ ଗାୟନ କରି ଲୋକମାନଙ୍କ ମନରେ ଦେଶାତ୍ମକ ବୋଧ ଜାଗ୍ରତ କରାଯାଇଥାଏ ଓ ଭଗବାନଙ୍କ ପ୍ରତି ଆନ୍ତରିକତା ସୃଷ୍ଟି କରାଯାଇଥାଏ